ମୁଁ ଦଶମରେ ପଢ଼ୁଥିବା ବେଳେ ଥରେ ବିଜ୍ଞାନ ପ୍ରୋଜେକ୍ଟ ଉପରେ କାମ କରିଥିଲି ସେଠାରେ ମଧ୍ୟ ସପୋର୍ଟ୍ କରୁଥିଲେ ଆମର ସ୍କୁଲ ଟିଚର ଏବଂ ଘର ବାପା ମାଆ ଏବଂ ମୋର ସାଙ୍ଗସାଥିମାନେ ମୁଁ ସେହି ବିଜ୍ଞାନ ପ୍ରୋଜେକ୍ଟ ଉପରେ ବହୁତ ଭଲରେ କାମ କରିଥିଲି ତାହା ପଡ଼ିଥିଲା ପରିଷ୍କାର ପରିଚ୍ଛନ୍ନତା ଉପରେ ପରିବେଶ ପରିଷ୍କାର ପରିଚ୍ଛନ୍ନ ତା ଉପରେ ସେଠାରେ ପ୍ରଥମେ ତ ମୋତେ ପରିଷ୍କାର ରହିବା ପାଇଁ ବହୁତ ଭଲ ଲାଗେ ତ ସେଠାରେ କାମ କରିବା ପାଇଁ ମୋତେ ବହୁତ ଭଲ ଲାଗିଲା ଆମର ପ୍ରତ୍ୟେକ ଅପରିଷ୍କାର ଗୁଡ଼ିକ ଆବର୍ଜନା କୁଣ୍ଡରେ ପକାଇଲେ ତାହା ଭଲ ହୋଇଥାଏ ଏବଂ ପାଣି ମଧ୍ୟ ଏଠି ସେଠି ନ ପକାଇକି ନଳ ମାଧ୍ୟମରେ ତାକୁ ଗଡ଼ିଆ କି ନଳମାଧ୍ୟମରେ ବାହାର ଗାଁକୁ ପଠେଇଲେ ଭଲ ହୋଇଥାଏ ଯାହାଫଳରେ କି ଆମେ ମାଲେରିଆ ରୋଗରୁ ସୁରକ୍ଷିତ ରହିଥାଉ ଏବଂ ପ୍ଲାଷ୍ଟିକ୍ ଆବର୍ଜନା ଗୁଡ଼ିକ ପଡ଼ିକି ପଡ଼ି ଜାଳିଦେଲେ ଆମେ ଭଲରେ ରହିଥାଉ ଏବଂ ଜରି ଏଣେତେଣେ ନ ପକାଇ ଡଷ୍ଟବିନ୍ କି ପାଉଁଶରେ ପୋଡ଼ି ନିଆଁରେ ଜାଳିଦେଲେ ତାହା ବି ଭଲ ହେଇଥାଏ ତାହା ପଶୁମାନେ ଖାଇକି ତାଙ୍କ ରୋଗକୁ ଦେହକୁ ରୋଗଗ୍ରସ୍ତ କରିଥାନ୍ତି ଏବଂ ଆମର ଏମିତି ବହୁତ କାମ ରହିଛି ଯାହା ପାଇଁ ଆମର ନିଜର ହିଁ ଦେହ ଖରାପ ହେଇଛି ସବୁଠୁ ବଡ଼ କଥା ହେଉଛି ଅପରିଷ୍କାର ଅପରିଷ୍କାର ରହିବା ଆବଶ୍ୟକ ନୁହେଁ ଭଲ ନୁହେଁ ଏଠିରେ ଆମର ଯେତେବେଳେ ସ୍କୁଲ୍ ସ୍କୁଲ୍ରେ ହେଇଥିଲା ଏହି ବିଜ୍ଞାନ ମେଳା ସେଇ ପରିବେଶ ସଫା ଉପରେ ମୁଁ ବହୁତ ଭଲ କରିକି ପୁରସ୍କୃତ ହୋଇଥିଲି ସାର୍ ମାନେ ବହୁତ ଭଲ କହିଥିଲେ ମଧ୍ୟ ଏବଂ ଘରେ ବି ମୋତେ ବହୁତ ଭଲ ପାଇଥିଲେ ତାହା ସବୁ ଅପରିଷ୍କାର ନେଇକରି ଆମ ସ୍କୁଲ୍ ମଧ୍ୟ ଯେଉଁ ଅପରିଷ୍କାର ଥିଲା ତାହାକୁ ମଧ୍ୟ ମୁଁ ପୋଡ଼ିଯାଇଥିଲି ଏବଂ ସେଥିରୁ ମୁଁ ସେଥିରୁ ପାଉଁଶ ମଧ୍ୟ ନେଇକରି ସ୍କୁଲ୍ ବାହାରେ ପକାଇ ଦେଇଥିଲି ସାଙ୍ଗମାନେ ବି ମୋତେ ଏଥିରେ ସାହାଯ୍ୟ କରିଥିଲେ ମୁଁ ସମସ୍ତଙ୍କୁ କହିବି ଥିଲି ଏଇଟା ସବୁଦିନ ରଖିବା କଥା ଦିନେ କରିକି କିଛି ଲାଭ ନାହିଁ ଏହା ସବୁଦିନ କରିବା କଥା ମେଡ଼ିକାଲ୍ ମଧ୍ୟରେ ଯେଉଁ ଅପରିଷ୍କାର ଥାଏ ତାହା ଡଷ୍ଟବିନ୍ ଅନୁସାରେ ପକାଇ ପାରୁଛି ଏବଂ